ହ୍ୟାଲୋ ଆଜ୍ଞା ଆଜ୍ଞା ମୁଁ ଗାଁରେ ତ ନାହିଁ ସିଆଡ଼େ ଦୂରକୁ ଟିକେ ଯାଇଛି ଭାରି ନୟାଗଡ଼ ପାଖା ପାଖି ମୋତେ ଯାହା ହେଲେ ଦୁଇ ଘଣ୍ଟା ଅଢେ଼ଇ ଘଣ୍ଟା ସମୟ ଲାଗିବ ଚାରି ପାଞ୍ଚ ଜଣ ପୁରୀ ଯିବେ ନାହିଁ କି ଆଉ ପୁରୀ ଗଲେ ମୋତେ ଜଣ ପିଛା ପାଞ୍ଚଶହ ହିସାବରେ ଦେବେ ଦୁଇ ହଜାର ଟଙ୍କା ଦେବେ ଆଉ ତ ଆଉ ମୁଁ ତ ଗରିବ ଲୋକ ଆଉ ମୁଁ ତ ସେହିଥିରେ ଚଳୁଛି ଆଉ କେମିତି କ'ଣ କରିବି ଆଉ ମୋତେ ଦୁଇ ହଜାର ଟଙ୍କାରେ ନ ପୋଷାଇବ ମୁଁ ତା'ହେଲେ ଯିବିନି ନେ ତୁମେ ପୁରୀ ଗଲେ କେତେ ସମୟ ଲାଗିବ ରହିବେ ସେଠି କେତେ ସମୟ ଏତେ ସମୟ ରହିବ ଯାହେଲେ ତଥାପି ଏତେ ବାଟ ଯିବେ କହୁଛନ୍ତି ପୁରୀ ଯିବେ କୋଣାର୍କ ଯିବେ ଆଉ ଦୁଇ ହଜାର ଟଙ୍କା ନ ହେଲେ ମୋତେ ପୋଷାଇବନି

ନାହିଁ କହୁଛ ମୁଁ ବୁଝିଲି ଯେ ଆଉ ଦେଖୁଛ କେମିତି ଖରା ହେଉଛି ଆଉ ଏହିଥିରେ ପୁଣି ତେଲ ପାଣି ଭଲ ମନ୍ଦ ମୋ ଖାଇବା ଆଉ ମୋ ପିଲା ଛୁଆ ସଂସାର ସବୁ ଦେଖିବି ନା ନାହିଁ ଯଦି କହୁଛ ଆଉ ଟଙ୍କା ଶହେ ଖଣ୍ଡେ କାଟି ଦେବ ଆଉ

ତୁମ ବାବୁଙ୍କୁ ପଚାର ତୁମ ବାବୁଙ୍କ ଠୁ ପଚାର ସେ କେତେ ନୟାଗଡ଼ ଠୁ ମୁଁ ଆସିବି ଆପଣଙ୍କୁ ନେଇକି ଯିବି ପୁଣି ପୁରୀ କୋଣାର୍କ ବୁଲାଇବି ଆଉ ଆପଣଙ୍କ ବାବୁଙ୍କୁ ପଚାର ସେ କୁହନ୍ତୁ ତା'ପରେ ମୋତେ ଯାଇକି ଫୋନ କରିବେ ଆଠଶହ ଟଙ୍କାକୁ ଚାରି ଜଣ ମୁଁ ପୁରୀ ନେଇକରି ଯିବି ସମ୍ଭବ ଟି ଦିଦି ନାହିଁ ନାହିଁ ଯଦି ମୋତେ ଛାଡ଼ ଦୁଇ ହଜାର କହୁଛି ଛାଡ଼ ମୋତେ ଅଠର ଶହ ଟଙ୍କା ଦେବେ ହଁ ଅଠର ଶହ ଟଙ୍କା ଦେବେ ମୁଁ ଯେତିକି ସମୟ କହିବେ ମୁଁ ସେତିକି ସମୟ ବି ରହିବି ଆଉ ଆପଣଙ୍କୁ ଭଲ ସୁରକ୍ଷିତ ଭାବରେ ନେବି ଆଣିବି ଆଉ କିଛି ଅସୁବିଧା କରିବିନି ଆଉ ମୋତେ କିଛି ବାଟରେ ଜଳଖିଆ ପତ୍ର ଦେବେ ଆଉ ଟଙ୍କା ବାଦେ ଆଉ ଆଜ୍ଞା ଆଜ୍ଞା ହଁ ହଁ ଠିକ ଅଛି ଆପଣ ବାହାରିକରି ମାନେ ପୁରା ରହିକରି ମୋତେ ଫୋନ କରିବେ ଆଉ ହଁ ହେଉ ଠିକ ଅଛି ହଁ ଠିକ ଅଛି ଦଶଟା ପୂର୍ବରୁ ମୁଁ ଯାଇକି ପହଞ୍ଚିବି ଆଉ

ମୁଁ ଯଦି ନ ଦେଖିଛି ମୁଁ ଏହି ଫୋନରେ ଆପଣଙ୍କ ସହ ଯୋଗାଯୋଗ କରିବି ଆଉ ହଁ ମୁଁ ଏହି ଫୋନ ନମ୍ବରରେ ଆପଣଙ୍କର ଏହି ନମ୍ବରଟି ହଁ ମୁଁ ଏହି ନମ୍ବରରେ ଆପଣଙ୍କ ସହ ଯୋଗାଯୋଗ କରିକି ଆପଣଙ୍କ ଘରେ ଯାଇକି ପହଞ୍ଚିବି ଆଉ ହଁ ହେଉ ଆପଣ ସଜବାଜ ହୋଇ କରି ଥିବେ ମୁଁ ଗଲା କ୍ଷଣି ବେଗା ବେଗି ବାହାରିବେ ଖରା ଦିନ ଆଉ ଦେଖୁଛ କେମିତି ଜୋରିଆ ଖରା ହେଉଛି ଏବେ ବୈଶାଖ ମାସ ଖରା ଆମେ ଶୀଘ୍ର ଯିବା ଶୀଘ୍ର ଆସିବା ସନ୍ଧ୍ୟା ସୁଦ୍ଧା ସେଠୁ ଯେମିତି ବାହାରିବା ଆଉ କିଛି ସମୟ ସେଠି ରହିକି ଠାକୁର ଦର୍ଶନ କରିବ ପୁଣି କୋଣାର୍କ ଯିବ ଆଉ ସନ୍ଧ୍ୟା ଟାଇମ୍ ହେଲେ ଆମେ ସେହିଠୁ ବାହାରିବା ଆଉ ହେଉ ଠିକ ହଁ ହଁ ଠିକ ଅଛି ଆଉ କ'ଣ କହିବେ ଓଃ ହେ ଉ ରଖ ମୁଁ ଏହି ଫୋନ ମାଧ୍ୟମରେ ଆପଣଙ୍କ ହୋଇକି ପହଞ୍ଚିବି ଆଉ ହଁ ହେଉ ରଖ